ହଁ ସାର୍ ନମସ୍କାର ଆଜ୍ଞା ସାର୍ ନମସ୍କାର ଆଜ୍ଞା ସାର୍ ନେବି ସାର୍ ଫୁଟବଲରେ ନେବି ଭାବୁଥିଲି ଆଜ୍ଞା ଆଜ୍ଞା ସାର୍ ହଁ କେବେ ଠୁ ଷ୍ଟାଟ ହଉଛି କି ଆଜ୍ଞା ସାର୍ ତା ଭିତରୁ କ'ଣ କ'ଣ ହବ କି ଆଜ୍ଞା ସାର୍ ଆଜ୍ଞା ସାର୍ ଦେଇଦେବେ ସେଇଟା ତ କହିବାର ଥିଲା ପର୍ ମୁଁ ଭାବୁଛି ସ୍ପୋଟରେ ଫୁଟବଲରେ ନେଇ ଯିବି ଭାଗ ଆଉ ବ୍ୟାଡ଼ମିନ୍ଟନ ଆଉ ଡିବେଟ୍ ଆଉ ଡିବେଟ୍ ସାର୍ ଆଜ୍ଞା ଆପଣ କୋଚ୍ କରୁଛନ୍ତି ପରା ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ପଢ଼ୁଛି ସାର୍ ଆଜ୍ଞା ସାର୍ ଚେଷ୍ଟା କରିବି ଆଜ୍ଞା ସାର୍ ଆଜ୍ଞା ସାର୍

ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ଆଜ୍ଞା ସାର୍ ଆଉ ମୋ ସାଙ୍ଗମାନେ ନଉଛନ୍ତି କି ନାହିଁ ପାର୍ଟୀସିପେଟ ସାର୍ ଆଜ୍ଞା ଆଜ୍ଞା ସାର୍ ଆଜ୍ଞା ସାର୍ ଆମେ ସ୍ପୋଟରେ ଜିତିଲେ ଆମକୁ ବ୍ଲକ ସ୍ତରୀୟ କୁ ନିଆଯିବ ଆଜ୍ଞା ଆଜ୍ଞା

ଆଜ୍ଞା ସାର୍ ଅଛି ସାର୍ ହଁ ସାର୍ ନମସ୍କାର ସାର୍ ନମସ୍କାର ସାର୍ ଆଜ୍ଞା ସାର୍ ପ୍ରାକ୍ଟିସ ତ ଚାଲିଛି ଆଜ୍ଞା ହଁ ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ଆଜ୍ଞା ସାର୍ ନମସ୍କାର ସାର୍